ହଁ ନମସ୍କାର୍ ହଁ ଆମ ସ୍କୁଲରେ ପତକା ଉତ୍ତୋଳନ୍ କର୍ମା ଆରୁ ସବୁ ପିଲାମାନେ ସବୁ ଟିଚର୍ମାନଙ୍କୁ ଗାଁ ସେ ଭଦ୍ରଲୋକ୍କୁ ଡ଼ାକିଦେମା ମେମ୍ୱର୍କେ ଡ଼ାକିଦେମା ଗାଁର ମେମ୍ବରଙ୍କେ ଡ଼ାକିଦେମା ସରପଞ୍ଚ୍କୁ ବି ଡ଼ାକିଦେମା ଏଥର୍ ଗାଁ ମାନଙ୍କେ ଖାଇବାର୍ ଲାଗି ଦେମା ଆମେ ହେଲେ ହଁ ସେଓ ବୁନ୍ଦି ଯୋଡ଼ା କରିଦେମା ଆରୁ ସବୁ ପିଲାଛୁଆମାନଙ୍କେ ବାଣ୍ଟିଦେମା ହଁ ହଁ ସେ ବେଲେ ହଏ ଦଶ୍ କେଜି ଖଣ୍ଡେ କରିମା ହେଲା ଆରୁ ହେଲା ମୁଇଁ କହିଦେମି ନାଇଁ ହେଟା ଦେଇକରି ହଁ କର୍ମା ତ ହଁ ହଁ ହଁ ହଁ ଏନ୍ତା ବୁଲେଇନେମା ପତ୍କା ଉତ୍ତୋଲନ୍ ଯେନେ କର୍ମା କେଁ ସେନେ ସେ ବଉଁଶ୍ନେ ବାନ୍ଧ୍କରି ଫୁଲ୍ ପାଖୁଡ଼ା କରି କରି ସେନେ ଫୁଲ୍ ବାନ୍ଧ୍ମା ପତ୍କା ଉତ୍ତୋଲନ୍ କର୍ମା ବୋଲି ଆରୁ ଏନ୍ତା ଦେଲେ ନାଇଁ ହେରା ଯେ କର୍ମି ବୋଲେ

ବୋଲେ ଯେନ୍ ପିଲାମାନେ ଟିକେ ଗୀତ୍ମାନେ ଟିକେ ଜଲ୍ଦି ଗାଇପାରୁଥିବେ ସେ ଲୋକମାନ୍କେ ଯଦି ତାର୍ ଭଏସ୍ ସ୍ୱର ଯଦି ମ୍ୟାଚିଙ୍ଗ୍ ହେଇପାରୁଥିବା ଯଦି ଭଲ୍କରି ଶୁଭୁଥିବା ସେନ୍ତା ଦୁଇ ଲୋକେ କହେମା ଯେ ଟିକେ ବଡ଼୍ ସପ୍ତମରୁ ଅଷ୍ଟମ କ୍ଲାସର ପିଲାମାନକେ ଦୁଇଟା କହମା ଯେ ସେନ୍ତା ସେ ସ୍କୁଲ୍ରେ ଭଲ୍ ଲାଗ୍ବା ଆରୁ ଭାଷଣ୍ ବି ଦେଇପାରିବେ ତାର୍ ସେ ସ୍ଲୋଗାନ୍ ବି ଯେନ୍ତା ଦେଇପାରିବ ଏନ୍ତା କର୍ମା ଆରୁ ଗାଁ ଆଡ଼କେ ବୁଲେଇ ନେମା ଟିକେ ହଁ ହଁ ହଁ ଟିକେ ସେ ତୁମେ ସେଇଟା ଦୁଇ ଚାରିଜଣ କରିନେମା ହେଲେ ହୁଁ ଅଷ୍ଟମ ଶ୍ରେଣୀର ଦୁଇଟା କରିଦେମା ଆରୁ ଷଷ୍ଠ ବି ଦୁଇଟା କରିଦେମା ଆରୁ ଆରୁ ସରପଞ୍ଚ୍ମାନେ ତମର୍ ଆମର୍ ଇ ହଁ ହଁ